ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ବୃତ୍ତି ପ୍ରଦାନ କରାଯାଇଥାଏ ଯେପରି କି ଏକ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପୋଷାକ ଓ ଖାଇବା ବହି ମଧ୍ୟ ମିଳିଥାଏ ଯୋଗାଇ ଦିଆଯାଇଥାଏ ଅଷ୍ଠମ ରୁ ଦ୍ଵାଦଶ ପର୍ଯ୍ୟନ୍ତ ଗମନାଗମନ ର ସୁବିଧା ପାଇଁ ସାଇକେଲ ମଧ୍ୟ ପ୍ରଦାନ କରାଯାଇଥାଏ ଦ୍ଵାଦଶ ସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ତିନି ହଜାର ଟଙ୍କା ଲେଖାଏଁ ଛାତ୍ର ପ୍ରତି ଦିଆଯାଇଥାଏ ଏବଂ ସ୍ନାତକ ସ୍ତରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ